ଯଦି ରୋଷେଇ କରିବା ପରେ ଆମର ଖାଦ୍ୟଟା ଲୁଣିଆ ହେଇଯାଉଛି ତ ଆମେ ତାକୁ ନ ଫିଙ୍ଗିକିରି ଆମେ ତାଦେହରେ ଆଳୁ ସିଝା ପକାଇ ପାରିବା ସେଥିରେ ବି ଲୁଣ ଅଂଶ କମିଯାଏ ଯଦି ସେଥିରେ କମୁନି ତା'ହେଲେ ଆମେ ଆମ ଆମ୍ବର ଡେମ୍ଫଟାକୁ ବି ପକାଇ ଦବା ଆ ତା'ପରେ ବି ଯଦି କମୁନି ତା'ହେଲେ ଆମେ କିଛି ଟୋମାଟର ଆଡ଼ କରିପାରିବା କି ତେନ୍ତୁଳିର ରସ ଦେଇପାରିବା ଏଇଟା ଖଟା ଅଂଶ ବି ଲୁଣଟାକୁ କାଟିଦବ ଯଦି ଏତେ ସବୁ କରିବା ପରେ ବି ଆମର ଖାଦ୍ୟର ସ୍ୱାଦଟା ଆସିଲାନି ତା'ହେଲେ ଆମେ ସେଥିରେ ଟିକେ ଗୁଆ ଘିଅ ପକାଇଦବା ଯେଉଁଟାକି ଦେଶୀ ଘିଅ କହନ୍ତି ସେଇଟା ତ ପ୍ରାୟ ଲୋକଙ୍କ ଘରେ ଆଭେଲେବୁଲ ଥିବ ତ ସେଇଟାକୁ ଆମେ ୟୁଜ କରିପାରିବା ତାକୁ କଲେ ପ୍ରାୟ ସମୟତଃ ଖାଦ୍ୟର ଲୁଣି ଅଂଶ କମିଯାଏ ଆଉ ଲୁଣି ଅଂଶ କମିଲେ ତ ଖାଦ୍ୟର ଟେଷ୍ଟଟା ଆସେ ଯଦି ରାଗ ବି ହେଇଥିବ ତା'ହେଲେ ଆମେ ଖଟା ଦେଲେ ବି ସେ ରାଗଟା କମିଯାଏ ବେଶୀ ରାଗ ହଏନି ଆଉ ଚିନି ଦେଲେ ତ ଆଉ ଏତେ ତା'ର ସ୍ୱାଦ ଆସିବନି ତଥାପି ଚିନି ତ ଦିଆଯିବ ନାହିଁ ତ ଆମେ ସେଠି ତେନ୍ତୁଳି ରସ ଦେଇପାରିବା ତା'ପରେ ଆଉ ଟିକେ ଫୁଟାଇ ଆମେ ତାକୁ ଆଉ ଟିକେ ଗରମ ପାଣି ଆଡ଼ କରିକି ଆମେ ତାକୁ ଭଲ ସେ ରାନ୍ଧିପାରିବୁ ଯଦ୍ୱାରା କି ତା'ର ସ୍ୱାଦ ପୁନଶ୍ଚ ଫେରି ଆସିବ ଆଉ ଫୋପାଡ଼ିବା ଆବଶ୍ୟକ ନାହିଁ କାଇଁନା ଏ ଭାରତ ଭଳି ଏକ ଗରିବ ରାଷ୍ଟ୍ରରେ ବା ଗରିବ ଦେଶରେ କିଛି ଲୋକ ଅନାହାରରେ ତାଙ୍କର ଜୀବନ ବିତୁଛିି ଯେ ଖାଇବାକୁ ପାଉନାହାନ୍ତି ତ ଆମକୁ ଯଦି ଭଗବାନ ଦଉଛନ୍ତି ତ ଆମେ ତା'ର ସତ ଉପଯୋଗୀ କରିବା ଦରକାର ଫିଙ୍ଗିବା କୌଣସି ଆବଶ୍ୟକତା ନାହିଁ ସବୁବେଳେ ଚେଷ୍ଟା କରିବା ଯେଉଁଟା ଖରାପ ହେଇଛିି ତାକୁ ପୁନଶ୍ଚ କିପରି ଭଲ ଭାବରେ ରାନ୍ଧିପାରିବା